ଆମ ଗ୍ରାମଠାରୁ ସାତ ଆଠ କିଲୋମିଟର ଦୂରରେ ରଣପୁର ଜଗନ୍ନାଥ ମନ୍ଦିର ଅଛି ସେଠାରେ ମୁଁ ହିନ୍ଦୁଧର୍ମର ଲୋକ ହୋଇଥିବାରୁ ସେ ଜଗନ୍ନାଥ ମନ୍ଦିରକୁ ଯାଏ ମାସକରେ ପାଞ୍ଚରୁ ସାତଥର ଯାଇଥାଏ ସେ ମନ୍ଦିରକୁ ସେ ମନ୍ଦିରଟି ମୋତେ ବହୁତ ଭଲ ଲାଗେ ଏବଂ ଜଗନ୍ନାଥଙ୍କୁ ମୁଁ ବହୁତ ମୋ ଆରାଧ୍ୟ ଦେବତା ବୋଲି ମନେକରେ ସେଥିପାଇଁ ମୁଁ ମାସକରେ ପାଞ୍ଚରୁ ସାତଥର ସେ ମନ୍ଦିରକୁ ଯାଇଥାଏ ଏବଂ ବୁଲିଥାଏ ସେଠାରେ ଅଭଡ଼ା ଅନ୍ନ ପ୍ରସ୍ତୁତ କରାଯାଏ ଜଗନ୍ନାଥ ମହାପ୍ରଭୁଙ୍କୁ ପୂଜା କରାଯାଇଥାଏ ତାପରେ ସେହି ଅଭଡ଼ାକୁ ସବୁ ଭକ୍ତଙ୍କ ଭିତରେ ବାଣ୍ଟି ଦିଆଯାଇଥାଏ ମୁଁ ମଧ୍ୟ ଏଇ ଅଭ୍ୟାସରେ ପଡ଼ିଯାଇଛି ଯେତେବେଳେ ବି ରଣପୁର ମୁଁ ଯାଏ ଜଗନ୍ନାଥ ମନ୍ଦିରରେ ଅଭଡ଼ା ସେବନ କରି ଆସିଥାଏ ମୋତେ ପ୍ରଭୁଙ୍କର ପ୍ରସାଦ ପାଇବାକୁ ବହୁତ ଭଲ ଲାଗେ ସେଇ ଧାର୍ମିକ ସ୍ଥାନ ମୋ ଜୀବନରେ ମୁଁ କେବେବି ଭୁଲିବି ନାହିଁ ଯାଉଛି ସବୁବେଳେ ସେହି ଜଗନ୍ନାଥଙ୍କ ପାଖକୁ ଯାଉଥିବି